ଭାରତରେ ଆଗ ଅପେକ୍ଷା ଶିକ୍ଷାର ଗୁରୁତ୍ୱ ବର୍ତ୍ତମାନ ଅଧିକ ଦିଆଯାଉଛି ବର୍ତ୍ତମାନ ଗାଁ ଗାଁ ମାନଙ୍କରେ ଏହି ଶିକ୍ଷା ପାଇଁ ଅଙ୍ଗନବାଡ଼ି କରାଯାଉଛି ପ୍ରାଥମିକ ବିଦ୍ୟାଳୟ କରାଯାଉଛି ଏବଂ ତା ସାଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ରହିଅଛି ସେଠାରେ ପିଲାମାନେ ଆସିଲେ ଭଲ ପାଠ ପଢ଼ି ପାରିବେ ଏବଂ ଭଲ ଜ୍ଞାନ ଆରୋହଣ ମଧ୍ୟ କରିପାରିବେ ଏବଂ ସହରକୁ ମଧ୍ୟ ଆସିଲେ ସହର ମାନଙ୍କରେ ବିଭିନ୍ନ ପ୍ରକାର ସ୍ମାର୍ଟ ସ୍କୁଲ ମଧ୍ୟ କରାଯାଉଛି ଏହି ସ୍ମାର୍ଟ ସ୍କୁଲରେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ଏଲ୍ ସି ଡ଼ି ସ୍କ୍ରିନ ମାଧ୍ୟମରେ ପାଠ ପଢ଼ା ଯାଉଛି ଏବଂ ଚିତ୍ର ଦେଖାଇ ସେମାନଙ୍କର ଜ୍ଞାନକୁ ମଧ୍ୟ ତେଜ କରାଯାଉଛି ଯାହା ସେମାନଙ୍କ ଭବିଷ୍ୟତରେ ପାଠ ପଢ଼ିବା ଏବଂ ନିଜର ଜ୍ଞାନକୁ ଆରୋହଣ କରିବା ପାଇଁ ସହଜ ସାଧ୍ୟ ହେବ ସେଥିପାଇଁ ଶିକ୍ଷା ସମ୍ପ୍ରଦାୟର ପ୍ରତ୍ୟେକ ଆହ୍ୱାନ ଗୁଡ଼ିକ ଏଭଳି କରାଯାଉଅଛି ଯେଉଁଠାରେକି ପିଲାମନେ ବହୁତ ଉଚ୍ଚ କୋଟିର ଜ୍ଞାନ ଆରୋହଣ କରିପାରିବେ ଏବଂ ଗୋଟିଏ ଭଲ ମଣିଷ ମଧ୍ୟ ହୋଇପାରିବେ